ହଁ ହ୍ୟାଲୋ ଅଟୋବାଲା କହୁଥିଲେ କେଁ କେନୁ ଅଛ ହୋ ଜଲ୍ଦି ଆସ କେତେବେଲୁ ତମ୍କୁ ଅଟ୍କିଛେଁ ଯିବାର୍ ଅଛେ ତମ୍କୁ କେତେବେଲୁ ଫୋନ୍ କରିଥିଲି ଦେଖ ତ ଫୋନ୍ ନାଇଁ ଉଠଉଥେଇ ମୋର୍ ଜଲ୍ଦି ଆଏତ ବଏଲେ ନାଇଁ ହେତା ଆମର୍ ଘରର୍ ଲୋକ୍ ସବ୍ ଅଟ୍କିଛନ୍ ଯିବାର୍ ଅଛେ ଆଉ କେତେ ଟାଇମ୍ ଲାଗ୍ବା କି ଜଲ୍ଦି ଆସ ଜଲ୍ଦି ଆସ ଆମେ ନାଇଁ ତ ଅଲ୍ଗା ଅଟୋବାଲା ଗୁଟେକେ ଡାକ୍ମୁ ଆଉ ଯହ ବେଲ୍ ଆମେ ଅଟ୍କି ନାଇଁ ପାରୁଁ ତମେ ଇହାଦେ ପାଞ୍ଚ୍ ମିନିଟ୍ ଭିତ୍ରେ ଆଏବ ତ ଯିମା କେତେବେଲ୍ ଲାଗ୍ବା ଯେ କହ କେନୁ ଅଛ ତମେ କେନୁ ଅଛ ଜଲ୍ଦି ଆସ ହୋ ଭାଇ ଏତେ ଲେଟ୍ କେ କର୍ସି କେଁ ଘଣ୍ଟାଟେ ହେଲାନ ଆମେ ଇନୁ ଟାକ୍ଲୁନ ଆର୍ ଆମର୍ ଘରର୍ ଲୋକ୍ ଯେ ମତେ ରିସ୍ମି ହଉଚନ୍ ଅଲ୍ଗା ଅଟୋବାଲାକେ ଡାକ୍ମୁ କେଁ କହ ତମେ ତ ଜଲ୍ଦି ଆସ ଇହାଦେ ଶିଘ୍ର ଜଲ୍ଦି ଆସ ଯେନ୍ତା କରି ହେଲେ ବି ଇହାଦେ ଆସ